ଦକ୍ଷିଣ ଭାରତର ଖାଦ୍ୟ ହେଉଛି ଅରୁଆ ରାଇସ୍ ଡାଲ ସମ୍ବର ରସମ ପାମ୍ପଡ଼ ଦହି କ୍ଷୀରି ଏବଂ ଉତ୍ତର ଭାରତର ଖାଦ୍ୟ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଜିରା ରାଇସ୍ ଡାଲ ବିରିୟାନୀ ଏବଂ ସେଥିରେ ରାଗ ପଡ଼ିନଥାଏ କିନ୍ତୁ ଦକ୍ଷିଣ ଭାରତର ଖାଦ୍ୟରେ ଅତ୍ୟଧିକ ରାଗ ପଡ଼ିଥାଏ ଏହା ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତର ଖାଦ୍ୟର ଭିନ୍ନତା ହୋଇଥାଏ